ହ୍ୟାଲୋ ହଁ କେଉଁଠୁ କହୁଛନ୍ତି

ଡିସ୍କାଉଣ୍ଟ ନାହିଁ ଅଫର ରହୁଛି ରିହାତି ରହୁଛି

ଆମର ଏବେଠୁ ଲାଗୁ ହେଲାଣି ଯେଉଁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଏହିନାକେ ରହିଛି ଆଉ ଏପ୍ରିଲ କୋଡ଼ିଏ ଯାଏଁ ଆଉ ରାତି ଦଶଟା ଯାଏଁ ଖୋଲାରହୁଛି ପୁଅ ପିଲାଙ୍କର ଭଲ ଜିନ୍ସ ପ୍ୟାଣ୍ଟ ଆସିଛି ଟ୍ରାଉଜର ଆସିଛି ହାଫ ଗଞ୍ଜି ଆସିଛି ଚଡ଼ି ଆଉ ସଲ୍ୱାର ପଞ୍ଜାବୀ ଆଉ ଝିଅ ଛୁଆଙ୍କର ଲେଗିନସ୍ ଟପ ଲାଙ୍ଗା ସ୍ତ୍ରୀ ଲୋକ ଙ୍କର ଶାଢ଼ୀ ଶାୟା ବ୍ଲାଉଜ଼ ଛୋଟପିଲାଙ୍କର ତାଙ୍କର ଡ୍ରେସ ଆସିଛି ଛୋଟ ଛୁଆ ଝିଅ ଛୁଆ ଙ୍କର ଆସିଛି ସବୁ ଆମର ଦୋକାନରେ ଯାହା ଖୋଜିବେ ଆପଣ ସବୁ ଆମ ଦୋକାନ ରେ ମିଳିବ ଭଲ କପଡ଼ା ବି ଆମର ଯେଉଁ ଆସିଛି ଆପଣ ଆମର ସକାଳ ଦଶଟା ରୁ ଖୋଲା ରହୁଛି ଦିନ ଦୁଇଟାରେ ବନ୍ଦ ହେଉଛି ତାପରେ ଖାଇପିଇ ସାରିକି ପୁଣି ତିନଟାରେ ଦୋକାନ ଖୋଲା ହେଉଛି ରାତି ଦଶଟା ଯାଏଁ ଆପଣ କେବେ ଆସିବେ କି ହଁ ହଉ ଆସନ୍ତୁ ଆସନ୍ତୁ ଆପଣ ଦେଖନ୍ତୁ ଜିନିଷ ସବୁ ଆପଣଙ୍କ ପସନ୍ଦ ଯଦି ହେବ ତାହେଲେ ଆପଣ ଆମ ଦୋକାନରୁ ଜିନିଷ ନେଇପାରିବେ ହଉ ଆପଣ ଆସନ୍ତୁ ଆପଣ ଆମ ଦୋକାନ କୁ ଆସନ୍ତୁ ଜିନିଷ ଦେଖନ୍ତୁ ଯଦି ଆପଣଙ୍କର ପସନ୍ଦ ହେବ ତାହେଲେ ଆପଣ ନେବେ ଆଉ ଆପଣ ଯାହା ଖୋଜିବେ ଚାହୁଁଛନ୍ତି ଯେଉଁ ଜିନିଷ କିଣିବା ପାଇଁ ଆମ ଦୋକାନ ରେ ସବୁ ଜିନିଷ ମିଳିବ ଆସନ୍ତୁ ଆପଣ ଆଗେ ଦେଖିକି ଯାଆନ୍ତୁ ଯଦି ପସନ୍ଦ ହେବ ନେବେ ଆଉ ନହେଲେ ନାହିଁ ଆଉ ହଉ ରଖୁଛି